ଭାଇ ଏଇଠି ବଙ୍ଗଳା ଛକରେ ବସ୍ କେତେବେଳେ ଅଛି କି ମୋତେ ସେଇ ମେର୍ଦ୍ଦାକୁ ଯିବାର ଥିଲା ଆଉ ଯଦି ବସ୍ ନାହିଁ କେତେବେଳେ ଅଛି ତେବେ ଲାଇନ୍ ଅଟୋ ଯାଇକି ଏପଟେ ଆଉ ଯଦି ଲାଇନ୍ ଅଟୋ ଯଦି ନ ପାଇବି ଆଉ ଛକରେ ତ କାହିଁ କିଛି ଦେଖା ଯାଉନି ଆଉ ଯଦି ଅଟୋରେ ତ ମୋତେ ଯିବାକୁ ହେବ ତ ମୋତେ ସେଇ ଅଟୋବାଲାର ଫୋନ୍ ନମ୍ବର ଟିକେ ଦିଅନ୍ତୁନା ମୁଁ ତାଙ୍କୁ କଣ୍ଟାକ୍ କରେ ଆଉ ନହେଲେ ରିଜର୍ଭ କରିକି ହେଲେ ବି ଯିବି